ବିଭିନ୍ନ ଋତୁ ଆଧାରରେ ଗଛ ଗୁଡ଼ିକ ପାଇଁ ଆମେ ମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିଥାଉ ଯେମିତି କି ଗ୍ରୀଷ୍ମଋତୁରେ ଏବେ ଆମ୍ବ ବଉଳ ଧରିଛି ଗ୍ରୀଷ୍ମଋତୁରୁ ରେ ଆମ୍ବ ବଉଳ ଧରିଛି ଯେଉଁ ଆମ୍ବ ବଉଳ କି ଗଛରୁ ଖସିପଡ଼ୁଛି ସେ ଆମ୍ବ ବଉଳକୁ ରଖିବାପାଇଁ ଚାଷୀମାନେ ଆମ୍ବ ଗଛ ତଳେ ଧୂଆଁ ଦେଇଥାନ୍ତି ଧୂଆଁ ଦବା ଦ୍ବାରା ଆମ୍ବ ଗଛରୁ ବଉଳ ଖସିବନି ଆମ୍ବ ଭଲସେ ଧରିବ ସେଥିପାଇଁ ଆମ୍ବ ବଉଳରେ ଅଧିକାଂଶ ଚାଷୀମାନେ ପାଣି ମଧ୍ୟ ଛାଟିଥାନ୍ତି ଯେଉଁ କୁହୁଡ଼ି ହବା ଦ୍ବାରା ଆମ୍ବ ବଉଳ ସବୁ ଖସି ତଳେ ପଡ଼ିଯାଉଥିଲା ସେ ଆମ୍ବ ବଉଳ ସବୁ ଖସିବନି ଗଛରେ ରହିବ ଆମ୍ବ ହବ ସେଥିପାଇଁ ଆମେ ଆମ୍ବ ଗଛ ପ୍ରତି ସତର୍କତା ଅବଲମ୍ବନ କରୁଛୁ ଠିକ ସେମିତି ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଏବେ ମିଳୁଛି ସେଇ ପନିପରିବା ଯେଉଁ ଫୁଲକୋବି କୁହୁଡ଼ି ପଡ଼ିବା ଦ୍ୱାରା ଫୁଲକୋବି ପୋକ ହେଇକି ନଷ୍ଟ ହେଇଯାଉଛି ସେ ଫୁଲକୋବିରେ ଆମେ ଔଷଧ ସିଂଚନ କରିବା ଦ୍ବାରା ଢାଙ୍କୁଣୀ ମାରିକି ରଖିବା ଦ୍ବାରା ଫୁଲକୋବି ନଷ୍ଟ ନ ହେଇକି ଭଲରେ ରହିବ ଯେଉଁଥିରେ କୃଷକ ଦୁଇପଇସା ଲାଭବାନ ହେଇପାରିବ ସେହିପରି ଫୁଲକୋବି କୁ ଆମେ ନଉଛୁ ମଟରଛୁଇଁ ଗଛରେ ଗଣ୍ଠି ପୋକ ଲାଗେ ଗଣ୍ଠିପୋକ ଟା ଲାଗିବ କେଉଁଥି ପାଇଁ ନା ଶୀତ ଅଧିକ ପରିମାଣରେ ହେଲେ ଗଣ୍ଠିପୋକ ଲାଗିକି ମଟରଛୁଇଁ ଗଛ ନଷ୍ଟ କରିଦିଏ ମଟର ଛୁଇଁ ଗଛକୁ ଆମେ ବିଷ ଛିଞ୍ଚନ କରିବାଦ୍ବାରା ସେ ଗଣ୍ଠି ପୋକ ଲାଗିବନି ଗଣ୍ଠିପୋକ ଯେଉଁ ନ ଲାଗିବ ସେଥିପାଇଁ ଆମେ ବିଷ ଛିଞ୍ଚନ କରୁଥିବାରୁ ମଟରଛୁଇଁ ଗଛ ଟା ଭଲଭାବରେ ବଢ଼ିପାରିବ ଆଉ ଗଛରୁ ସେ ଯୋଉ ଜୀବାଣୁ ନଷ୍ଟ ହେଇଯିବ ସେହିପରି ଭାବରେ ପିଜୁଳି ଗଛ ପିଜୁଳି ଗଛରେ ଏବେ ଫୁଲ ଧରୁଥାଏ ଫୁଲରେ ବିଭିନ୍ନ ପ୍ରକାର କୀଟନାଶକ ଯେଉଁ ଗନ୍ଧି ପୋକ ଲାଗେ ସେ ଗନ୍ଧିପୋକ ଲାଗିବା ଦ୍ବାରା ପିଜୁଳି ଗଛ ର ଫୁଲ ନଷ୍ଟ ହେଇଯାଏ ପିଜୁଳିରେ ପୋକ ଲାଗିଯାଏ ସେ ପିଜୁଳି ଆମେ ମାନେ ଖାଇପାରୁ ନାହୁଁ ତେଣୁ ସେ ପିଜୁଳି ଗଛରେ ଧୂଆଁ ଦିଆଯାଏ ଧୂଆଁ ଦବା ଦ୍ବାରା ପିଜୁଳିରେ ସେ ଗନ୍ଧିପୋକ ଲାଗିବନି ପିଜୁଳି ଟା ଭଲ ଭାବରେ ହେଇପାରିବ